ଯେତେବେଳେ ସାଧାରଣତଃ ଆମ ପରିବାରରେ ଏକ ନବଜାତ ଶିଶୁ ଜନ୍ମ ହୋଇଥାଏ ସେଥିପାଇଁ ଅନେକ ରୀତିନୀତି ପାଳନ କରାଯାଏ ଯେମିତିକି ଜନ୍ମ ହେବାର ଏକୋଇଶି ଦିନ ପରେ ତାହାର ଏକୋଇଶିଆ ପାଳନ କରାଯାଏ

ଆଠମାସ ହେଲାପରେ ତା'ର ଚୁଟି ପକାଯାଏ ଯାହାଫଳରେ ଠାକୁ ଯେକୌଣସି ଠାକୁରଙ୍କ ପାଖରେ ମାନସିକ ଥିବ ମାନସିକ ଥିଲେ ସେହି ଠାକୁରଙ୍କ ପାଖରେ ଯାଇ ତା'ର ମାନସିକ ପୂରଣ କରି ତା'ର ଚୁଟି ପକାଯାଇଥାଏ ଓ ଏକବର୍ଷ ତା'ପରେ ତା'ର ଆଠମାସରୁ ନଅମାସ ଭିତରେ ତା'ର ଅନ୍ନପ୍ରସନ କରାଯାଇଥାଏ ଯେଉଁଠି କି ସେ ଖାଦ୍ୟ ଆକାରରେ ବି ଯେକୌଣସି ଜିନିଷ ଆମେ ଖାଇପାରିବା ସେଥିପାଇଁ ଅନ୍ନପ୍ରସନ କରାଯାଇଥାଏ ତା'ପରେ ଏକବର୍ଷ ହେଲାପରେ ତା'ର ଜନ୍ମଦିନ ପାଳନ କରଯାଏ ଯାହାକି ତାହାକୁ ଧୂମଧାମରେ ପାଳନ କରାଯାଇଥାଏ